ଓଡ଼ିଆ ଭାଷାର ଇତିହାସ ହଉଛେ ଯେନ୍ଟାକି ପୂର୍ବରୁ ଅନେକ ଯୁଗ ଦେଇକରି ମାନେ ଚାଲିଥିଲା ଜେନ୍ଟାକି ଜୈନ ଧର୍ମ ବୌଦ୍ଧ ଧର୍ମ ପଞ୍ଚସଖା ଯୁଗର୍ ଏବଂ ଉପେନ୍ଦ୍ର ଭଞ୍ଜଙ୍କ ଅନେକ ଗୁଡ଼ିଏ ଗ୍ରନ୍ଥାବଳୀ ତା'ପରେ ଆଧୁନିକ ଯୁଗର କବିମାନଙ୍କ କବି ଓ ଲେଖକମାନ୍କର୍ ଲେଖାଟା ଅତି ରୋମାଞ୍ଚକ ଥିଲା ମନୋରମ ଥିଲା ଯଦ୍ୱାରାକିି ଲୋକମାନେ ତାଙ୍କର କାବ୍ୟ କବିତା ପଢ଼ି ସେମାନେ ଜାଣିପାରିଥିଲେ ଯେ ଭାଷା ବା ଓଡ଼ିଆ ଭାଷାର ଇତିହାସ ବିଷୟରେ ଜାଣିଥିଲେ କାରୁକୀର୍ତ୍ତିନାମା ଆଗ କାଳର ରାଜା ରାଜା ମାନେ ଯୋଉ ଶାସନ ନୀତି ଚାଲିଥିଲା ଆଗ କାଳର ମାନେ ଯୋଉ ମନ୍ଦିର ହଉ କି ମସ୍ଜିଦ୍ ହଉ କି ବିଭିନ୍ନପ୍ରକାର କାରିଗର୍ମାନ୍କର୍ ଦ୍ୱାରା ନିର୍ମାଣିତ ବିଭିନ୍ନପ୍ରକାର ବୌଦ୍ଧ ପୀଠ ଯେନ୍ଟାକି ଆମର ଅଛି ଖଣ୍ଡଗିରି ଉଦୟଗିରି ଏଠାରେ ବହୁତ ବୌଦ୍ଧ ସ୍ତୁପ ବି ଅଛି ଯେନ୍ଟାକି ଆମର୍ ବିଭିନ୍ନପ୍ରକାର୍ ଆଲେକ୍ଜାଣ୍ଡାର୍ ବୀର ହେଉ ଖାରବେଳ ହେଉ ଇମାନେ ବହୁତ ତାଙ୍କର୍ ସାମ୍ରାଜ୍ୟ ବିସ୍ତାର୍ କରିଥିଲେ ସେପରେ ବି କିଛି ଜାନ୍ବାକେ ମିଳୁଥିଲା ତ ଫକୀର ମୋହନ୍ଙ୍କର୍ ଆଉ ଗୁଟେ ଅପୂର୍ବ ତାଙ୍କର ଭାଷାତତ୍ତ୍ଵ ତଥା ଜନସାଧାରଣମାନଙ୍କ ଉପରେ ବହୁତ କିଛି ଶିକ୍ଷା ଉପରେ ଆଧାରିତ ତଥା ବିଭିନ୍ନପ୍ରକାର ଢଙ୍ଗରେ ବିଭିନ୍ନ ଗଳ୍ପ ଲେଖା ପ୍ରବନ୍ଧଗୁଡ଼ାକ ଲେଖିଛନ୍ ଜେନ୍ଟାକି ତାଙ୍କର ଏକାଙ୍କିକା ମଧ୍ୟ ବହୁତ ଗୁଡ଼ିକ ଅଛେ ଯେନ୍ତାକି ଫକୀରମୋହନଙ୍କ ଦ୍ୱାରା ଲେଖିତ ଛଅ ମାଣ ଆଠ ଗୁଣ୍ଠ ଲଛମା ଏସବୁ ତାଙ୍କର ସୁପ୍ରସିଦ୍ଧ ଏ ଯେନ୍ଥିରେକି ଆମର୍ ପାରମ୍ପରିକ ରୀତିନୀତି ଉପରେ ଆଧାରିତ ମାନେ ଅଭିନୟ ହିସାବରେ ତାହା ଲିପିବଦ୍ଧ ଅଛି